ଆମର୍ ଭଉଣୀ ମତେ ଚ୍ୟାଲେଞ୍ଜ୍ ମାରିକରି ଗୁଟେ ଦିନ୍ କହେଲେ ରାନ୍ଧବାର୍ ଲାଗି ରାନ୍ଧବାର୍ କହେଲେ ଚ୍ୟାଲେଞ୍ଜ୍ କରି ମୁଇଁ ଏନ୍ତା ରାନ୍ଧ୍ସି ବୋଲିକରି ମୁଇଁ କହେଲି ସେ ଚ୍ୟାଲେଞ୍ଜ୍ ମାର୍ଲା ତା'ପ୍ରେ ରାନ୍ଧ୍ଲି ଯେତେବେଲେ ସେନେ ବହୁତ୍ ପ୍ରକାର ଜିନିଷ୍ ସେନେ ଦେଲି ଜିରା ଠାରୁ କରି ମର୍ଚି ସେ ରସୁଣ୍ ପିଆଜ୍ ଅଦା ଦେଇକରି ସେଟା ଗ୍ରାଇଣ୍ଡର୍ରେ ବାଟିକରି ତା'ପ୍ରେ ତା'ପ୍ରେ ଲେସୁନ୍ ପେଷ୍ଟ୍ ଆନି କରି ତା'ପ୍ରେ ପିଆଜ୍କେ ଆର୍ ପାର୍ କାଟିକରି ସେଟା ସେଟାକେ ବନେଇଲେ ମସ୍ଲାକେ କଷି କରି କଷି ଦେଲି ଫାର୍ଷ୍ଟ୍ ତା'ପ୍ରେ କଷି ଦେଲା ପରେ ମସ୍ଲା ହେଇଗଲା ମସ୍ଲା ହେଲା ପରେ ଚିକେନ୍ରେ ପକେଇ ଦେଲି ପକାଲା ପରେ ପକାଲା ପରେ ସିଝ୍ଲା ସିଝ୍ଲା ପରେ ତା'ପ୍ରେ ଯେତେବେଲେ ହେସି ହେଲା ପରେ ତା'ପ୍ରେ ସବୁ ଆମର୍ ଧନିଆ ପତର୍ ଟିକେ ପକାଲି ହେନ୍ତାକରି ବହୁତ୍ ଜିନିଷ୍ ଜିନିଷ୍ ପକାଲି ଆରୁ ସେଟା ଖାଏବାର୍କେ ଦେଲି ମୋର୍ ଚ୍ୟାଲେଞ୍ଜ୍ ନୁ ହାରିଗଲେ